ଆମ ରାଜ୍ୟରେ ସାଂସ୍କୃତିକ ପରିଚୟ ଓଡ଼ିଆ ଭାଷା ତ ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ଓଡ଼ିଆ ଓଡ଼ିଆ ଭାଷାର ଭୂମିକା ଗ୍ରହଣ କରିବାକୁ ଗଲେ ଓଡ଼ିଆ ଭାଷା କହିବାକୁ ଗଲେ ତ ଆମର ମାତୃଭାଷା ଯାହାକ କି ଓଡ଼ିଶାରେ ଓଡ଼ିଶୀ ନୃତ୍ୟ ଯାହାକି ସବୁ ଏରିଆରେ ଫେମସ୍ ଓଡ଼ିଶୀ ନୃତ୍ୟ କହିଲେ ଆମ ଓଡ଼ିଶା ବୋଲି ଆମେ ସମସ୍ତେ ଜାଣୁ ଯାହା ଯାହା ବି ଯୋଉଠି ବି ଗଲେ ଆମେ ଯଦି କହୁ ଆମେ ଓଡ଼ିଶୀ ନୃତ୍ୟ ରାଜ୍ୟରୁ ଆସୁ ଯେ ହେଲେ କି ଆପଣ ଓଡ଼ିଶାରୁ ଆସୁଛନ୍ତି ଆଉ ଆପଣଙ୍କର ଓଡ଼ିଆ ଭାଷା ହିଁ ମୁଖ୍ୟ ଭାଷା ସାଂସ୍କୃତିକ ପରିଚୟରେ ଆମେ ଓଡ଼ିଆ ଭାଷାରେ ଓଡ଼ିଶୀ ନୃତ୍ୟ ଯାହାକି ଓଡ଼ିଆ ଗୀତ ଓ ତାହା ପରେ ରହିଚି ଗୋଟି ପୁଅ ନାଚ ଗୋଟି ପୁଅ ନାଚ ଯାହାକି ଆମର ଓଡ଼ିଆ ଓଡ଼ିଆ ଭାଷାର ସାଂସ୍କୃତିକ ପରିଚୟର ଏକ ଅନ୍ୟ ଏକ ରୂପରେଖ ତା'ପରେ ରହିଛିି ପାଲା ପାଲା ଆମର ଗାଁ ଗା ଗାଁ ଗାଁ ଗାଁ ଗହଳିରେ ପାଲା ଏକ ଅନ୍ୟତମ ସାଂସ୍କୃତିକ ପରିଚୟ ଓଡ଼ିଆ ଭାଷାର

ଏବଂ ଓଡ଼ିଆ ଭାଷାରେ ଗୀତ ଓଡ଼ିଆ ଭାଷା ଗୀତ କହିଲେ ଓଡ଼ିଶାରେ ହେଉଥିବା ଓଡ଼ିଆ ଭାଷାର ଗୀତ ହିଁ ସମସ୍ତେ ବୁଝିଥାନ୍ତି ଓଡ଼ିଆ ଗୀତ